ପଶୁମାନଙ୍କୁ ଜ୍ୱର ହୋଇଥାଏ ବିଭିନ୍ନ ରୋଗ ହେଥାଏ ତା' ଭିତରେ ଜ୍ୱର ହେଥାଏ ଚର୍ମ ରୋଗ ହୋଇଥାଏ ତାପରେ ଚର୍ମ ଫୁଲିଥାଏ ଏମିତି ବହୁତ ରୋଗ ରୋଗ ହୁଏ ସେ ରୋଗ ହେଲେ କ'ଣ କରିବା ଆମେ ସେ ଏଲ୍ଆଇ ଡକ୍ଟର ଅଛି ସେ ଏଲ୍ଆଇ ଡକ୍ଟର ପାଖରେ ଯିବା ସେ ଡକ୍ଟର ପାଖରେ ଗଲେ ଡକ୍ଟର କହିବ ଯେ ୟାକୁ ଭଲରେ ରଖ ଯତ୍ନ କର କେଉଁ ଘାସ ବା ଦାନା ଏସବୁ ପାଣି ଏସବୁ ଦିଅ ତାକୁ ଯତ୍ନ କର ତାକୁ ଯତ୍ନ କଲେ ସେ ଭଲ ହେଇଗଲେ ଭଲ ହେଲା ପରେ ସେ ବି ତାକୁ କଷ୍ଟ କରିକି ଭଲ କଲେ ସେ ସେ ଆମକୁ ବି କିଛି ଦେବ ସେ କ୍ଷୀର ଦେବେ ଇତ୍ୟାଦି ବହୁତ ମାନେ ଏନର୍ଜି ଦେବେ ଆମକୁ ବହୁତ ଆମ୍ଳଜାନ ଦେବେ ତାକୁ ଯତ୍ନ କଲେ ବି ଆମକୁ ଦେବେ